ହ୍ୟାଲୋ

ଆଜ୍ଞା ହେଲ୍ପ କରିପାରିବି ଆମର ବାଲେଶ୍ୱରରେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଇମାମି ଜଗନ୍ନାଥ ମନ୍ଦିର ଅଛି ଆମର ଚନ୍ଦନେଶ୍ୱର ମନ୍ଦିର ଅଛି ଆଉ ସମୁଦ୍ର ବେଳାଭୂମି ଯେଉଁଟାକି ଦିଘା ଅଛି ଏରାକ ବିଭିନ୍ନ ଦର୍ଶନୀୟ ସ୍ଥାନ ଅଛି ଆପଣ ଯେଉଁଠି ଯେଉଁଠିକି ଚାହଁବେ ଆମେ ଆପଣଙ୍କୁ ସୁବିଧାରେ ନେଇ ଆସି ପାରିବୁ ଆଜ୍ଞା ଆପଣ ଆସନ୍ତୁ ଆପଣ ଆମର ଆଗର ଆପଣ ପ୍ରଥମେ ଆସିବେ ଆପଣ ରହୁଛନ୍ତି ଏବେ କେଉଁଠି ଆପଣ ଆସନ୍ତୁ ବାଲେଶ୍ୱରରେ ପହଞ୍ଚିଲା ପରେ ଆପଣ ଶେରଗଡ଼ରେ ପହଞ୍ଚିବେ ଶେରଗଡ଼ରୁ ଆଗକୁ ଆସିଲାପରେ ଆମର ନୀଳଗିରି ପଡ଼ିବ ନୀଳଗିରରୁ ଆପଣ ପ୍ରଥମେ ଜଗନ୍ନାଥ ମନ୍ଦିରକୁ ଆମେ ଆପଣଙ୍କୁ ନେଇଯିବୁ ଜଗନ୍ନାଥ ମନ୍ଦିରରୁ ସେଇପଟେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଯିବା ପଞ୍ଚଲିଙ୍ଗେଶ୍ୱର ହଁ ଏବେ ଆଗରୁ ଯେମିତି ହେଇଥିଲା ଏବେ ଆଉ ଟିକିଏ ଉନ୍ନତଧରଣର ହେଇଛି ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଆପଣ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ବୁଲିବାପରେ ଆପଣ ଆସିବେ ପୁଣି ଆମେ ସେପଟେ ଚାନ୍ଦିପୁର ଯିବା ଚାନ୍ଦିପୁରର ବି ବେଳାଭୂମି ବହୁତ ସୁନ୍ଦର ଏବେ ବହୁତ ନୂତନ ଧରଣର ହୋଇଗଲାଣି ଆପଣ ଆସନ୍ତୁ ଆସିକି ବୁଲନ୍ତୁ ବୁଲିବାପରେ ଦେଖିବା କେତେ କଣ ପଇସା ବ୍ୟବସ୍ତା ସେତେବେଳେ କରିବା ହଉ ଠିକ୍ଅଛି ଆପଣ ଯଦି ଏତେ କହୁଛନ୍ତି ଆମେ ସେଇ ହଜାରେ ଟଙ୍କା ନେବା ହଁ ହଜାରେ ଟଙ୍କା ନେବା ଆପଣ ଯଦି ଟ୍ରେନ୍ ରେ ଆସିବାପାଇଁ ଚାହିଁବେ ତାହେଲେ ଟ୍ରେନ୍ ରେ ଭୁବନେଶ୍ୱର ଆସିଲେ ରେଲୱେ ଷ୍ଟେସନ୍ ଆମର ବାଲେଶ୍ୱରରୁ ଓହ୍ଲେଇବେ ଓହ୍ଲେଇକି ସେଠୁ ବସ୍ ରେ ଆସିବେ ଆମେ ବାଲେଶ୍ଵର ସେଇପଟେ ଆମେ ପ୍ରଥମେ ଚାନ୍ଦିପୁର ବୁଲିବାପାଇଁ ପଳେଇବା ବସ୍ କରି ପୁଣି ସୋରୋ ପଟେ ଆସିବା ଏବେ ସେ ସୋରୋ ପଟେ ଗଲାବେଳକୁ ସେପଟେ ଶେରଗଡ଼ ଛକରୁ ଆସିବାପରେ ଏଠି ଜଗନ୍ନାଥ ମନ୍ଦିର ପଡ଼ିବ ଜଗନ୍ନାଥ ମନ୍ଦିର ପରେ ଆମେ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଯିବା ଆମେ ପଞ୍ଚଲିଙ୍ଗେଶ୍ୱର ଠାକୁରଙ୍କୁ ଦର୍ଶନ କଲାପରେ ଆସିକି ଆମେ ଜଗନ୍ନାଥ ମନ୍ଦିର ଆଉଥରେ ଯାଇ ପ୍ରସାଦ ସେବନ କରିବେ ଆପଣ ଜଗନ୍ନାଥ ମନ୍ଦିରରେ ଭଲ ପ୍ରସାଦ ଦିଅନ୍ତି ପ୍ରସାଦ ସେବନ କଲାପରେ ଜଗନ୍ନାଥ ମନ୍ଦିରରେ ଭଲ ପ୍ରସିଦ୍ଧ ପ୍ରସାଦ ମିଳେ ଯେଉଁଟାକି ସବୁଆଡେ ପ୍ରଚଳିତ ଯେ ନୀଳଗିରି ଜଗନ୍ନାଥ ମନ୍ଦିର ଭଲ ପ୍ରସାଦ ମିଳେ ବୋଲି ହଁ ଭଲ ଭଲ ଜାଗା ଅଛି ସେଠୁ ଆମେ ଏବେ ଆମେ ନୀଳଗିରି ଜଗନ୍ନାଥ ମନ୍ଦିର ବୁଲିକି ପ୍ରସାଦ ସେବନ କରି ସାରିଲାପରେ ଆମେ ତାପରେ ଯିବା ଇମାମି ଜଗନ୍ନାଥ ମନ୍ଦିର ଯେଉଁଟାକି ଏବେ ଦ୍ୱିତୀୟ ପୁରୀ ବୋଲି କୁହାଯାଉଛି ଯେମିତି ପୁରୀରେ ପୁରା ସୌନ୍ଦର୍ଯ୍ୟ ଯେପରି ପୁରା ସଂସ୍କୃତି ନିପୁଣା ଏବେ ଦ୍ଵିତୀୟ ପୁରୀ ଭାବରେ ଇମାମି ଜଗନ୍ନାଥ ମନ୍ଦିରଟା ଆମର ଯେମିତି ପ୍ରସିଦ୍ଧ ହୋଇଛି ସେଠାରେ ବି ଭଲ ପ୍ରସାଦ ମିଳେ ଭୋଗ ଲଗାଯାଏ ସନ୍ଧ୍ୟା ଆଳତି ବି ହୁଏ ମନ୍ଦିର ଚାରିପାଖରେ ବିମଳା ମନ୍ଦିର ଲକ୍ଷ୍ମୀ ମନ୍ଦିର ଗଣେଶ ମନ୍ଦିର ଆଉ ଅନ୍ୟ ମନ୍ଦିର ବି ସବୁଅଛି ତା ଭିତରେ ଛୋଟ ନରେନ୍ଦ୍ରନାଥ ପୋଖରୀ ଭଳିଆ ପୋଖରୀ ମଧ୍ୟ ଗୋଟେ କରାଯାଇଛି ସବୁପ୍ରକାର ସୁବିଧା ବି ଆପଣ ପାଇବେ ସେଠୁ ଦର୍ଶନ କଲାପରେ ଆମେ ଯିବା କ୍ଷୀରଚୋରା ଗୋପୀନାଥ ମନ୍ଦିର ଯେଉଁଟା କି ସମସ୍ତେ ଜାଣିଥିବେ ଜଗନ୍ନାଥଙ୍କୁ କ୍ଷୀରଚୋରା ଗୋପୀନାଥ ମନ୍ଦିର ବୋଲି ରେମୁଣା ବୋଲି ଜାଗାରେ ପୁରା ପ୍ରଖ୍ୟାତ ସେଠି ଜଗନ୍ନାଥ ମନ୍ଦିର ଯେଉଁ କ୍ଷୀରା ଭୋଗ ବୋଲି ଗୋଟେ ଭୋଗ ଅଛି ଯେଉଁଟାକି ବହୁତ ସୁନ୍ଦର ଲାଗେ ସେଇଟା ସବୁଠାରୁ ପ୍ରସିଦ୍ଧ କ୍ଷୀରା ଭୋଗ କ୍ଷୀରଚୋରା ଗୋପୀନାଥ ମନ୍ଦିର ସେଇ ଦିନରାତିରେ ରହିଲାପରେ ତା ପରଦିନ ଆମେ ଚନ୍ଦନେଶ୍ୱର ଯିବା ଚନ୍ଦନେଶ୍ୱର ସେଠି ଗଲାପରେ ଠାକୁରଙ୍କୁ ଦର୍ଶନ କଲାପରେ ସେଠି ଚନ୍ଦନେଶ୍ବର ପାଖରେ ଗୋଟେ ଭୁଷୁଣ୍ଡେଶ୍ଵର ବୋଲି ଗୋଟେ ଜାଗା ଅଛି ଯେଉଁଟାକି ସବୁଠୁ ବଡ଼ ଲିଙ୍ଗ ବୋଲି କୁହନ୍ତି ଶିବଙ୍କର ଏସିଆର ସବୁଠାରୁ ବଡ଼ ଲିଙ୍ଗ ବୋଲି ଯେଉଁଟାକୁ କୁହନ୍ତି ସେଇଟା ହେଉଛି ଆମର ଭୁଷୁଣ୍ଡେଶ୍ଵର ଏ ଜାଗାଟା ବହୁତ ସୁନ୍ଦର ଦେଖିବାପାଇଁ ଆପରେ ଆପଣ ଯିବେ ସମୁଦ୍ରକୂଳ ଯେମିତି ଆମର ପୁରୀରେ ସମୁଦ୍ର ଯେମିତି ସେଇପରି ସମୁଦ୍ର ଭଳି ଗୋଟେ ଜାଗା ଅଛି ଦିଘା ବୋଲି ସେ ଜାଗାକୁ କୁହାଯାଏ ସେଠି ବହୁତ ପ୍ରକାରର ସୌନ୍ଦର୍ଯ୍ୟ ଅଛି ତାପରେ ସେଠିବି ଯେଉଁ ସାଇନ୍ସ ଏକାଡ଼େମୀ ଅଛି ବହୁତ ସୁନ୍ଦର ଆଉ ପାର୍କ୍ ମଧ୍ୟ ଅଛି ଆପଣ ଏଇପରି ବୁଲିପାରିବେ ଆଉ ବାଲେଶ୍ୱରରେ ଏଇ ଏଇ ସବୁ ଭଲ ଭଲ ଜାଗା ଅଛି ଆପଣ ଆସନ୍ତୁ ଆଜ୍ଞା ରାତିରେ ରହିବାପାଇଁ ବି ବ୍ୟବସ୍ତା ଅଛି ବାଲେଶ୍ୱରରେ ଭଲ ଭଲ ହୋଟେଲ୍ ରେଷ୍ଟୁରାଣ୍ଟ୍ ମଧ୍ୟ ଅଛି ଆପଣ ବହୁତ ଭଲରେ ରହିପାରିବେ ରହିବାପାଇଁ ଆପଣ ଉଁ ଭଲ ଜାଗା ପାଇପାରିବେ ଆପଣ ଆସନ୍ତୁ ଆସିଲେ କଥାହେବା ରଖୁଛି ତାହେଲେ